ମୋର ଦ୍ୱିତୀୟ ଉତ୍ପାଦଟି ହେଉଛି ଶାଢ଼ୀ ଏହା ମୁଁ ଅନ୍ଲାଇନରୁ ମଗାଇ ଥିଲି ଶାଢ଼ୀଟିକୁ ଦାମ୍ ଥିଲା ସାତ ଶହ ଟଙ୍କା କିନ୍ତୁ ଭଲ ନୁହଁ ମୁଁ ସୂତା ଶାଢ଼ୀ ଦେଖି ମଗେଇ ଥିଲି କିନ୍ତୁ ଏହା ଶିଲ୍କ ମିଶା ଶାଢ଼ୀଟି ଆସିଲା ଏବଂ ଏହା କଲର୍ ନାଲି ଥିଲା ନାଲି ପସନ୍ଦ ଥିଲା କିନ୍ତୁ ଗୋଲାପି କଲରରେ ଆସିଲା ଶାଢ଼ୀଟି ଶିଲ୍କ ମିଶା ଥିବାରୁ ପିନ୍ଧିବାକୁ ବହୁତ କଷ୍ଟ ହେଲା ବହୁତ କଷ୍ଟ ହେଉଛି କୁଣ୍ଡେଇ ହେଉଛି ଶାଢ଼ୀଟି ଲମ୍ୱା ନାହିଁ ଖାଣ୍ଡିଆ ପଡ଼ୁଛି କିନ୍ତୁ ଖାଣ୍ଡିଆ ପଡ଼ୁଚି ଭଲ ବି ଲାଗୁନି ମୁଁ ପିନ୍ଧିବାରେ ମତେ ଭଲ ଦେଖା ବି ଯାଉନି ମୋର ବହୁତ ମନ କଷ୍ଟ ହେଲା ଏତେ ପଇସା ଖର୍ଚ୍ଚ କରି ମୁଁ ଲୁଗାଟିକୁ ମଗେଇ ଥିଲି କିନ୍ତୁ କିନ୍ତୁ ଭଲ ପଡ଼ିଲା ନାହିଁ